କୃଷିକ୍ଷେତ୍ର ଦେଖିବା ପାଇଁ ଗଲେ ସାର୍ ଆଜିକାଲି ପୁର୍ନା ଯୁଗରେ ଆମର ଯେତେ ଦାଦା ପର୍ଦାଦାଯାକ ଥିଲେ ତାପରେ ଯେତେ ନେଇଁକେଁ ଆମର୍ ପୂର୍ବପୁରୁଷଯାକ ଥିଲେ ସେମାନେ ହାତରେ କରୁଥିଲେ ମାନେ ଆପଣ ଦେଖିପାରିବେ ନେଇକେଁ ବିଲବାଡ଼ିରେ ନେଇକେଁ ସେମାନେ ନେଇକେଁ ସେମାନେ ନେଇକେଁ କୋଦାଳ ଧରିକି ନେଇକେଁ ଚାଷ କରୁଥିଲେ ତାପରେ ଗାଈ ଦାମୁର ଯେତ୍କି ଅଛନ୍ ନେଇକେଁ ସେତ୍କି ନେଇକେଁ ଗାଈ ଦାମୁର୍ ଯେତ୍କି ଅଛନ୍ ସେତ୍କିକେ ନେଇକେଁ ସେମାନେ ନେଇକି ଲଗଉଥିଲେ ତ ଏବେ ଟିକେ ଟେକ୍ନୋଲୋଜି ଡେଭ୍ଲପ୍ ହେଇଛେ ସାର୍ ଡେଭ୍ଲପ୍ ହେଲା ପରେ ଟ୍ରାକ୍ଟର୍ ଯେତ୍କି ଅଉଛି ତାପରେ ହାର୍ଭେଷ୍ଟର୍ ଅଉଛେ ତାପରେ ଧାନ୍ କଟା ମେସିନ୍ ଅଉଛେ ତ ଏବେ ନେଇକେଁ ଆମର୍ କୃଷକ ଭାଇମାନଙ୍କର୍ ଲେକିନ୍ ଏ ବହୁତ୍ ନେଇକେଁ ସେଟା ସହାୟକ ହଉଛେ ଆଉ ଆପଣ ଦେଖୁଥିବେ ମାନେ ଏବେ ଆଗର୍ ଅପେକ୍ଷା ଆଗ ଭାଇ କୃଷି ଭାଇମାନେ ଯେତେ ଚାଷ୍ କରୁଥିଲେ ମଣ୍ଡିରେ ଭଲ୍କି ଧାନ୍ ବିକି ନେଇଁପାରୁଥାଇ ଆର୍ ନେଇକେଁ ସେମାନେ କମ୍ ଦାମ୍ରେ ବିକୁଥିଲେ ବୋଲେ ଏମାନେ ହେଲେ ପ୍ରାଇଭେଟ୍ ସେକ୍ଟର୍ରେ ଯେତେ ଇଟା କୃଷକମାନେ ଅଛନ୍ ସେମାନେ ବିକୁଥିଲେ ପରେ ଆର୍ ନେଇକେଁ ଏବେ ସେଟା ନେଇକେଁ ଟିକେ ଅଧିକ୍ ହେଇଗଲାନେ ସାର୍ ପଏସା ବି ବହୁତ୍ ଅଛେ ଆଉ ଏବେ କୃଷି ମାନେ ବହୁତ୍ ମାନେ ଭାରତ୍ ସର୍କାର୍ ବହୁତ୍ ଗୁଡ଼ାଏ ସ୍କିମ୍ମାନେ କାଢ଼ିଛନ୍ ଆର୍ ସେଥିର୍ଲାଗି ସେମାନେ ବହୁତ୍ ଉପକୃତ ହଉଛନ୍